ଆମ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀଷ୍ମଋତୁ ଚାଲୁଅଛି ଏବେ ଏଠାରେ ଖରାର ପ୍ରକୋପ ବହୁତ ଅଧିକ ରହିଛି ଏବଂ ଗରମ ମଧ୍ୟ ଅଧିକ ହେଉଅଛି ଏହା ସହ ମଝିରେ ମଝିରେ କାଳବୈଶାଖୀ ବା ବର୍ଷା ମଧ୍ୟ ହୋଇଥାଏ ସନ୍ଧ୍ୟା ସମୟରେ ଦକ୍ଷିଣ ଦିଗରୁ ଭଲ ପବନ ମଧ୍ୟ ବହିଥାଏ ଦିନସାରା ବହୁତ ଅଧିକ ଖରା ରହିଥାଏ ଓ ରାତିରେ ଥଣ୍ଡା ପବନ ହୋଇଥାଏ ଆଜି ଆମ ଏଠାରେ ମଧ୍ୟମ ଧରଣ ଧରଣର ଖରା ହେଉଅଛି ଏବଂ ଗରମ ମଧ୍ୟ ଅଧିକ ହେଉଅଛି ଆମ ଜିଲ୍ଲାରେ ଏବେ ଏହିପରି ଜଳବାୟୁର ଅନୁଭୂତ ହେଉଅଛି